ହଁ ଲୋ ଝିଅ କିଅଁ କହୁଛୁ ହଁ ସୋରଡ଼ା ଯିବା ଭଞ୍ଜନଗର ଯିବା ପାର୍କ ଦେଖିଛି ପାର୍କ ଯିବା ହଁ ଦେଖିକରି ଆଇବା ଗାଡ଼ି କରିକି ଯିବା ଭାରି ଆଉ ହଁ ରୋଷେଇ କରି ନକଲେ ଖାଇଲେ କେମିତି ଆଉ ଯାଇ କାହାକୁ ଡାକିଲେ କିଏ ଗଲେ ଯିବା ମିଶିକରି ସବୁ କ'ଣ କମରେ ଭାତ ଡାଲି ଡାଲମା ଭାତ ଆଉ କ'ଣ ଖଟାଫଟା କରିବା ଆଉ କ'ଣ କରିବା ଆଉ କେଉଁଦିନ ଗଲେ ସୋମବାର ଦିନ ଯିବା ଆଉ ଯିଏ ଗଲେ ବୁଝିଆ ତୁ ବୁଝି ନହେଲେ ମୁଁ ବୁଝି ଗଲାଦିନ ବିଚାର କରିବା ଟାଇପର ସାରିକି ଗଲେ ପଚାରିବା ଆଉ ଗଲାପରେ ଦେଖିଆ କୁଆଡ଼େ ଯିବା ବସ୍କୁ ପଚାରୁଛି ଆଉ

ହଁ ହଁ ଜୋଛନାକୁ ପଚାରିଆ